ହଁ ମୁଁ ଗ୍ରୁପରେ ବୁଲିବାକୁ ଯାଇଥିଲି ଆମେ କୋଡ଼ିଏ ଜଣ ଯାଇଥିଲୁ ବୁଲିବାକୁ ପୁରୀ ମନ୍ଦିର ସେଠି ଜଗନ୍ନାଥଙ୍କର ଦର୍ଶନ ଦର୍ଶନ କଲୁ ଠାକୁରଙ୍କର ଅଭଡ଼ା ଅଭଡ଼ା ଖାଇଲୁ ତା ସହିତ ଠାକୁରଙ୍କର ମନ୍ଦିର ଚାରିପଟ ବୁଲିଲୁ ତା ସହିତ ସମୁଦ୍ରରେ ଯାଇକି ସେଠି ଗାଧୋଇଲୁ ତା ସହିତ ଗାଧୋଇ ତା'ପରେ ଆମେ ଚନ୍ଦ୍ରଭାଗା ନଦୀକୂଳକୁ ଯାଇଥିଲୁ ନଦୀକୂଳକୁ ଯାଇକି ସେଠି ଚନ୍ଦ୍ରଭାଗା ନଦୀ ଦର୍ଶନ କଲୁ ସେଠି ବହୁତ ଲୋକ ଭିଡ଼ ହୋଇଥିଲେ ସେଠି ମଧ୍ୟ ବହୁତ ଆନନ୍ଦ କଲୁ ତା ସହିତ ଆମେ କୋଣାର୍କ ମନ୍ଦିରକୁ ଯାଇ ସେଠି ମନ୍ଦିର ଚାରିପଟ ଚାରିପଟେ ଭ୍ରମଣ କଲୁ ତା ସହିତ କୋଣାର୍କ ମନ୍ଦିରରେ ଆମେ ବହୁତ ମଜା କଲୁ ତା ସହିତ ଆମେ ମନ୍ଦିରରେ ମନ୍ଦିରରେ ଦେଖିଥିବା ବହୁତ ମନ୍ଦିର ଭିତରେ ଦେଖିଥିବା କେତେ ଗୁଡ଼ିଏ ସବୁ ଜିନିଷ ପତ୍ର ପଡ଼ିଥିଲା ସେଠି ମଧ୍ୟ ବହୁତ ଜିନିଷ ଆମେ କିଣା କିଣି କଲୁ ତା ସହିତ ବହୁତ ବୁଲା ବୁଲି କରିକି ଆସିଲୁ